ଆମ ଘର୍ର ସାମ୍ନାର ଦୁଆର୍ ନେଇ ଦୁଇ ସାଇଡ଼୍ ନେଇ ଆମେ ବଗିଚା ବନେଇଛୁଁ ସୁନ୍ଦର୍ କାଜି ସେଇଟା ବନା ହେଇଛେ ସେ ବଗିଚା ଦୁଇ ଆଡ଼େ ଫୁଲ୍ ଗଛ୍ ମାନେ ଲ ବିଭିନ୍ନ ପ୍ରକାର୍ ଫୁଲ୍ ଗଛ୍ ଲଗେଇଚୁଁ ସୁନ୍ଦର୍ ଦିଶୁଛେଁ ସେ ସୁନ୍ଦର୍ କାଜି ଲୋକ୍ ମାନେ ବି ଦେଖଲେ ଖୁସି ହଉଛନ୍ ଆମ ଘରେ ବି ଖୁସି ହଉଛନ୍ ପୂରା ସୁନ୍ଦର୍ ଦିସୁଚେ ବଗିଚା ଦୁଇ ସାଇଡ଼୍ ଫୁଲ୍ ଗଛ ଲଗେଇ କରି ସୁନ୍ଦର୍ କରି ତାକେ ସଜା ହେଇଛେ ଆର ବହୁତ୍ ପ୍ରକାର୍ ଫୁଲ ସେନେ ଅଛି ମଡ଼ା ଫୁଲ୍ ଟଗର୍ ଫୁଲ୍ କାଁଗା ଫୁଲ୍ ବହୁତ୍ ଫୁଲ୍ ଅଛି ସେନେ ତା'ପରେ ଦୁରିଆନୁ ବି ଦେଖ୍ଲେ ସୁନ୍ଦର୍ ଦିଶୁଛି ଛୁଆ ପିଲା ବି ହଉଛନ୍ ଫଟୋ ମାନେ ବି ଖିଚି ହଉଛନ୍ ସେ ଗଛ୍ କେ ଦେଖି କରି ଗଛ୍ ନେ ଠିଆ ହେଇ କରି ପୂରା ଗାର୍ଡ଼ନ୍ ବାଇ ଦିଶୁଛେ କେ ନେଇ ସେ ଗଛ୍ ମାନେ ସୁନ୍ଦର୍ ଦିଶୁଛେ ସେ ଗଛ୍ କୁଟ୍ ଆରୁ ଲଗାବାର କାଜେ ବି ଆମର୍ ପରିବେଶ୍ ବି ସୁନ୍ଦର୍ ପରିବେଶ୍ ର ବି ବାସ୍ନା ବି ହଉଛେ ପବନ୍ ଟିକେ ହେଲେ ଭଲ୍ ଭଲ୍ ରଜନୀଗନ୍ଧା ଫୁଲ୍ ଗଛ୍ ମାନ୍ ଲଗା ହେଇଛେ ତ ସେଣ୍ଟ୍ ହଉଛି ବଢ଼ିଆ ବଢ଼ିଆ ସେଣ୍ଟ୍ ସେନେ ବାହାରୁଛି ସନ୍ଧ୍ୟା ହେଲେ ସକାଲେ ବି ଭଲ୍ ଭଲ୍ ବାସ୍ନା ହଉଛେ ଆରୁ ସେଥିର ଲାଗି ସାମ୍ନା ଘର୍ ପାଖେ ଏକା ଲଗାବାର୍ କଥା ଫୁଲ୍ ଗଛ୍ ମନେ ଘର୍ ଉପରେ ଲଗାଲେ ବି ସୁନ୍ଦର୍ ସାମ୍ନା ନେ ଲଗାଲେ ବି ସୁନ୍ଦର୍